ମୁଁ ନୂତନ ଢଙ୍ଗରେ ଗୋଟେ ରୋଷେଇ ଚେଷ୍ଟା କରିଥିଲି ସେଇଟା ହେଉଛି ସାଧା ପଲଉ ଭାତ ଆଉ ସେଟା କରିବା ଦ୍ୱାରା ମୋତେ କମ୍ ସମୟ ଲାଗିଲା ଆଉ ଟେଷ୍ଟି ବି ଲାଗିଲା ସବୁ ପନିପରିବା ସବୁ ମିଶିକି ସୋୟାବିନ୍ ଫୋୟାବିନ୍ ପନିର ମିଶିକି ବହୁତ ଟେଷ୍ଟି ବି ଲାଗିଲା ଆଉ ଭଲ ଲାଗିଲା